ମୋର ସାଙ୍ଗ ଡାକ୍ତରଖାନାରେ ପଡ଼ିଛି ମୁଁ ତାକୁ ଦେଖିବାକୁ ଯାଇଥିଲି ମୁଁ ଘରୁ ମାଅଙ୍କର ପରାମର୍ଶ ନେଇକି ଯାଇଥିଲି ସେହିଠି ଯିବା ପରେ ମୁଁ ମୋ ସାଙ୍ଗକୁ ଦେଖିଲି ତା'ର ଗୋଟିଏ ଗୋଡ଼ ଭାଙ୍ଗିଯାଇଛି ଏବଂ ସେଠାରେ ତାଙ୍କ ପରିବାରକୁ ମଧ୍ୟ ଦେଖାକଲି ପରିବାରଙ୍କୁ ଦେଖାକରିବା ଦ୍ୱାରା ତାଙ୍କୁ କହିଲି ଯେ ମୋ ସାଙ୍ଗର ଭଲଭାବରେ ଯତ୍ନ ନେବ ଯେପରିକି ତାକୁ ଭଲରେ ଚିକିତ୍ସା କରିବ ତାଙ୍କୁ କିଛି ମାନେ କାମଧନ୍ଦା କରିବା ପାଇଁ ଦେବନାହିଁ ଆଉ କିଛି ତାଙ୍କୁ ମାନେ ଭଲ ସୁସ୍ଥ ଖାଦ୍ୟ ଦେବ ଯେପରିକି ସେ ଅତିଶୀଘ୍ର ଭଲ ହୋଇଯିବେ